ଆମେ ବ୍ଲକରୁ ବିହନ ଆଣିକି ତାକୁ ଆମେ ଭିଜା ହୁଏ ଭିଜା ଆଣିକି ଛଣା ହୁଏ ଛଣାରୁ ତା'ପରେ ଗଜା କରାଯାଏ ଗଜା କରିବା ଆଗରୁ ବିଲକୁ ଆମେ ଗୁଡ଼ିଆଣି ପକାଉ ତା'ପରେ ସେ ଆଉ ଥରେ ଗୁଡ଼ିଆଣି ପକାଇକି କାଦ କରିକି ସମାନ କରାଯାଏ ସମାନ କରିକି ପଟାଳୀ କରିକି ଭଲ ଭାବରେ ସମାନ କରି ପଟାଳି କରି ଧାନ ବୁଣା ଯାଏ ଧାନ ବୁଣା ସରିବା ପରେ ଆମେ ମାନେ ପ୍ରତ୍ୟେକ ଦିନ ଜଗିବାକୁ ଯାଉ ନହେଲେ ପାରା କପୋତ ହଂସ ଗେଣ୍ଡାଳିଆ ବିଭିନ୍ନ ପ୍ରକାର ଚଢ଼େଇ ଅଛନ୍ତି ସେମାନଙ୍କୁ ଖାଇ ଦିଅନ୍ତି ସେଥିପାଇଁ ଆମେ ପ୍ରତ୍ୟେକ ଦିନ ସନ୍ଧ୍ୟା ସକାଳ ଜଗିବାକୁ ଯାଉ ଗଛ ବଡ଼ ହେଇଗଲେ ପଚିଶ ତିରିଶ ଦିନ ହେଇସାରିଲା ପରେ ଆମେମାନେ ବିଲରେ ସବୁକୁ ହଳ କରିଦିଆଯାଏ ଗୁଡ଼ିଆଣି ପକାଯାଏ ତା'ପରେ ଆଉ ଥରେ କାଦ କରି କାଦ କରା ହୁଏ ସେତେବେଳେ ଆମେ ବିହନ ଉପାଡ଼ ଉପାଡ଼ ତା'ପରେ ଆମେ ଜଣେ ଦୁଇ ଜଣରେ ତ ହବନି ଆଉ ବିଲ ଚାରିମାଣ ଆମେ ଚାଷ କରାଯାଏ ଆଉ ମଣିଷ କରାଯାଏ ମଣିଷ ନଅଟା ବେଳେ ବିଲକୁ ଯାଆନ୍ତି ବିଲରେ ଯାଇକି ସେ ବିହନ ଉପାଡ଼ା କରାଯାଏ ଉପାଡ଼ିବା ସମୟରେ ଜଣେ ଯଦି ବିହନ ବୋଇଲା ଆଉ ଚାରିଜଣ ପୋତା ହୁଏ ବିଲ କାଦ ଭଲ ଭାବରେ ସମାନ କରାଯାଏ କରିଲା ପରେ ଆମେ ବିହନ ପୋତା ଯାଏ ବିହନ ପୋତିବା ସମୟରେ ଯଦି ଗୋଟେ ଜାଗାରେ ଉଚ୍ଚା ନିଚ୍ଚା ଯାଏ ତାକୁ ସମାନ କରାଯାଏ ସମାନ ଭଲ ଭାବରେ କରିକି ଆମେ ଗଛ ବିହାନ ପୋତା ଯାଏ ତା'ପରେ ଦୁଇ ଦୁଇ ପର ହେଲେ ଖାଇବାକୁ ଦିଆଯାଏ ଗୋଟେ ବେଳେ ଗୋଟେରୁ ପାଞ୍ଚଟା ସମୟରେ ଆମେ କାମ କରାଯାଏ ପାଞ୍ଚଟା ସମୟ ହେଲେ ଲୋକମାନେ ଘରକୁ ଆସନ୍ତି ଆଉ ସ୍ୱାସ୍ଥ୍ୟ ବିଷୟରେ ହେଲା ଘରର କିଛିଟା ଜାଗାକୁ ଆମେ ଆବଦ୍ଧ ବାଡ଼ ହେରିକି ଜାଲ ଦେଇକି ଆମେ ତାକୁ ହାଣି ଭଲ ଭାବରେ ଖତ ଦେଇକି ଆମେ ଗଛ ଲଗାଯାଏ ଗଛ ଲଗାଇଲା ପରେ ସେ ବଡ଼ ହେଲା ପରେ ଆମେ ବିଷ ପ୍ରୟୋଗ ନ କରିକି ଆମେ ଆମର ବିଷ ନ ପ୍ରୟୋଗ କରିକି ଆମର ଏଇ ସାଧାରଣତଃ ଆମ ଗାଁ ଗହଳିରେ ଧର ଏଇ ପାଉଁଶ ବୁଣାଯାଏ ସେଥିରୁ କିଛି କିଛି ଅଂଶ ମାନେ କଟିଯାଏ ଆଉ ଯାହା ରୁହେ ଫଳ ସେଥିରୁ ଆମେ ଖାଉ ସାର ନଦେଇକି ସେ ଆମ ଭିଟାମିନ୍ ଆକାରରେ ଖିଆଯାଏ ସେଥିପାଇଁ ଆମର ଦେହର ବି ସ୍ୱାସ୍ଥ୍ୟ ହୁଏ ଆଉ ଦୃଷ୍ଟିଶକ୍ତି ହୁଏ ଆଉ ପିଆଜ ପିଆଜ ବି ଲଗାଯାଏ ପିଆଜ ଆଳୁ କଖାରୁ ପାଖରୁ ଆରମ୍ଭ କରି କାକୁଡ଼ି ବିଭିନ୍ନ ପ୍ରକାର ପନିପରିବା ଖାଇଲେ ଆମର ଦେହର ବଳ ବି ହୁଏ ସ୍ୱାସ୍ଥ୍ୟ ହୁଏ ସେଥିପାଇଁ ଆମର ସବୁଠାରୁ ଚାଷ କଲେ ମୂଲ୍ୟବାନ